ହ୍ୟାଲୋ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ନମସ୍କାର୍ କହିକିଁନା ମୋ ଘରେ ଗୋଟେ ପ୍ରୋବ୍ଲେମ୍ ତ ଅଛି ତ ସେ ଛୁଆ ଗୋଟେ ଦେହର ଅବସ୍ଥା ହେଇଛି ତ ସେ ଅସୁସ୍ଥ ଅଛି ସେଇ ପୁଅଟା ତ ସେ ସେଥିପାଇଁ ଯାଇପାରିନି ସବୁ ଦିନ ଗୋଟେ ପ୍ରୋବ୍ଲେମ୍ ତ ଛୁଆର୍ ହେଇଛି ନା ସେଥିପାଇଁ ନେଇ ଯିବାର୍ ହଁ ଛୁଆର୍ ଟିକେ ଦେହ ଭଲ୍ ହେଇଯାଉ ଆଉ ତା'ପରେ ମୁଇଁ ଯିମି ହେଲା ହଁ ମ୍ୟାଡ଼ାମ୍ ମୁଁ ଯିବି ହେଲା ସେ ଦେହ ଅଛି ସେ ଛୁଆର୍ ଦେହ ଅବସ୍ଥା ଅସୁସ୍ଥ ଅଛି ତ ସେଥିପାଇଁ ମୁଁ ଯାଇପାରୁନି ନହେଲା ମୁଇଁ ଯାଇଥାନ୍ତି ତ ସେ ଛୁଆର୍ ଦେହଟି ଭଲ୍ ହେଲେ ମୁଁ ଯିମି ହେଲା ହସ୍ପିଟାଲ୍ ଆସିଛି ତ ବେଶୀ ଦିନ ହେଇଗଲାଣି ତିନି ଚାର ଦିନି ହେଲାଣି ଟ୍ରିଟ୍ମେଣ୍ଟ ହଉଛି ତ ହଁ ଡାକ୍ତର୍ ପରାମର୍ଶ ଦେଇଛନ୍ତି ପରେ ସେ କହୁଚନ୍ତି ଦି ଦିନି ପରେ ଯିବ ତ ତା'ପରେ ମୁଁ ଯିମି ହଁ ଦୁଇ ଦିନି ପରେ ମୁଇଁ ବି ଜିମି ସ୍କୁଲ୍ କେଁ ଛୁଆର୍ ଦେହ ଅବସ୍ଥା ଠିକ୍ ମୁଇଁ ଯାଇଁ ନାଇଁ ପାର୍ବା ତ ଘରେ ବି ହଁ ମ୍ୟାଡ଼ାମ୍ ହଁ ମୁଇଁ ଗଲେ ସବୁ ସଫା ରଫା କରି ନେବି ଆଉ ଆପଣଙ୍କ ଡ୍ୟୁଟି ଆପଣ କରୁଛନ୍ ହଁ ମ୍ୟାଡ଼ାମ୍ ମୁଇଁ ଆଉ ଦୁଇ ଦିନି ପରେ ଯାଉଛେଁ ହେଲା ସେ ଛୁଆର୍ ଟିକେ ଅବସ୍ଥା ଦେହ ଖରାପ୍ ଅଛି ତ ତ ସେ ଛୁଆ ଦେହ ଭଲ୍ ଟିକେ ହେଇଯାଉ ଆଉ ମୁଁ ଯିମି ହେଲା ହଁ ମ୍ୟାଡ଼ାମ ହଁ ନାଇଁ ମ୍ୟାଡ଼ାମ୍ ସେ ଛୁଆର୍ ଦେହ ପ୍ରୋବ୍ଲେମ୍ ଅଛି ତ ସେଥିପାଇଁ ହେଲା ବାକି ଦୁଇ ଦିନି ପରେ ମୁଇଁ ଯାଉଚେଁ ହେଲା ହଁ ଠିକ୍ ଅଛି